ପ୍ରତ୍ୟେକ ମନୁଷ୍ୟକୁ ଶିକ୍ଷାର ଆବଶ୍ୟକତା ରହିଛି ଶିକ୍ଷାକୁ କିପରି ଧନ୍ଦା ଭାବରେ ଧନ୍ଦାମୂଳକ କା ଶିକ୍ଷା ଭାବରେ ଉପଯୁକ୍ତ କରାଯିବ ସେଥିପାଇଁ ସରକାର ବହୁତ ପ୍ରକାରର ପ୍ରଚେଷ୍ଟା ଲଗାଇଛନ୍ତି ସେଇସବୁ ପ୍ରଚେଷ୍ଟା ମଧ୍ୟରୁ ଆଇ ଆଇ ଟି ଦକ୍ଷତାର ବିକାଶ ମଧ୍ୟ ଏକ ପ୍ରକାର ବା ପ୍ରକଳ୍ପ ଅଟେ ଏବେ କ'ଣ ହେଉଛି ଶିକ୍ଷାକୁ କିପରି ଭାବରେ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱାରୋପ ଆମର ସରକାର କରୁଅଛନ୍ତି କାହିଁକିନା ଯଦି ଶିକ୍ଷା ଖାଲି ହେବ ତାର କିଛି ସମୃଦ୍ଧି ଆଗକୁ ବଢ଼ିପାରିବ ନାହିଁ ତେଣୁ ଶିକ୍ଷାକୁ କିପରି ଭାବରେ ଧନ୍ଦାମୂଳକ ଶିକ୍ଷାରେ ଉପଯୋଗ କରାଯିବ ସେଥିପାଇଁ ବହୁସଂଖ୍ୟକ ତାଲିମ ସଂସ୍ଥା ତିଆରି କଲାଣି ସେଥିମଧ୍ୟରୁ ଆଇ ଆଇ ଟି ମଧ୍ୟ ଏକ ତାଲିମ ପ୍ରତ୍ୟାନୁଷ୍ଠାନ ଭାବରେ ଛିଡ଼ା ହୋଇଗଲାଣି ବହୁତ ଧନ୍ଦାମୂଳକ ଶିକ୍ଷା ଭାବରେ ସରକାର ବହୁତ ଗୁରୁତ୍ୱାରୋପ କରୁଅଛନ୍ତି